ଆମ ଜଗତସିଂହପୁର ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ହେଉଛି ପଖାଳ ଭାତ ବଡ଼ି ଚୁରା ସଜନା ଶାଗ ଭଜା ମାଛ ଭଜା ଏସବୁକୁ ଆମର ଜିଲ୍ଲାର ଲୋକମାନେ ଖାଇବା ପାଇଁ ବହୁତ ଭଲ ପାଆନ୍ତି ଏହା ତିଆରି କରିବା ମଧ୍ୟ ବହୁତ ସହଜ ଏବଂ ଏହା ପ୍ରାୟ ଏଠିକାର ଲୋକ ସମସ୍ତେ ପ୍ରାୟ ତିଆରି କରିପାରନ୍ତି ଏବଂ ଖାଇବା ବହୁତ ଟେଷ୍ଟି ହୋଇଥାଏ ଯେଉଁମାନେ ବି ବାହାରୁ ଆସନ୍ତି ସେମାନେ ଖାଆନ୍ତି ତାଙ୍କୁ ମଧ୍ୟ ଏ ସ୍ୱାଦ ବହୁତ ଭଲ ଲାଗେ